ସନ୍ତରଣ ପ୍ରତିଯୋଗିତା ପୂର୍ବରୁ ସମସ୍ତେ ଡରନ୍ତି କାରଣ ସନ୍ତରଣର ନ ଶିଖିଥିଲେ କି ଜଣେ କେବେ ବି ପ୍ରତିଯୋଗିତାରେ ଭାଗ ନେଇପାରିବ ନାହିଁ ଓ ସନ୍ତରଣ ଶିଖିବା ଦ୍ୱାରା ହିଁ ପ୍ରତିଯୋଗିତା ହୋଇଥାଏ ସନ୍ତରଣ ଶିଖି ଥିଲେ ପ୍ରଥମେ ମନେ ପ୍ରଥମ ହେବ ସେହି ଜଣେ ବହୁତ କୋଶିଶ କରିବ ସନ୍ତରଣରେ ସତର ସନ୍ତରଣ ପ୍ରତିଯୋଗିତାରେ ପ୍ରଥମ ହେବା ପାଇଁ ଓ ସେଠାରେ ବହୁତ ପାଣି ମଧ୍ୟ ଥାଏ ବୁଡ଼ି ଯିବାର ଚାନ୍ସ ମଧ୍ୟ ଥାଏ ସେଥିପାଇଁ ବହୁତ ଲୋକ ଡରନ୍ତି ନର୍ଭନେସ୍ ନର୍ଭସ ମଧ୍ୟ ହୋଇଯାଇଥାନ୍ତି ସେଥିପାଇଁ ସନ୍ତରଣ ବହୁତ ଭଲରେ ଶିଖିଥିବା ଦରକାର ସନ୍ତରଣ ନ ଶିଖିଥିଲେ ଜଣେ ବ୍ୟକ୍ତି କେବେ ବି ପ୍ରତିଯୋଗିତାରେ ଭାଗ ନେଇପାରିବ ନାହିଁ ଓ ଜଣେ ବ୍ୟକ୍ତି ଯଦି ପ୍ରତିଯୋଗିତାରେ ଭାଗ ନେଇଛି ମଧ୍ୟ ସେଠାରେ ପ୍ରଥମ ହେବା ପାଇଁ ଚେଷ୍ଟା କରିବ ସେଥିପାଇଁ ପ୍ରଥମ ହବା ପାଇଁ ଚେଷ୍ଟା କରିବ ଓ ମୁଁ ଚାହେଁ କି ଯେମିତି ପ୍ରତିଯୋଗିତାରେ ଭାଗ ନେବା ପାଇଁ କାରଣ ଯାହାକୁ ସନ୍ତରଣ ଆସି ସେହି ସେ ଯଦି ଭଲ ସନ୍ତରଣ କରିବ ପୁଣି ସେ ଆଗକୁ ଲୋକମାନଙ୍କର ଉଦ୍ଧାର ମଧ୍ୟ କରିବ ବହୁତ ଲୋକଙ୍କ ସାହାଯ୍ୟ ମଧ୍ୟ କରିବ